ହ୍ୟାଲୋ ଆଜ୍ଞା ରୁଚି ରେଷ୍ଟୁରାଣ୍ଟ ଆଜ୍ଞା ନମସ୍କାର ଆଜ୍ଞା ମୁଁ ଦହ୍ୟାରୁ ମନୋଜ କୁମାର ମେହେର କହୁଥିଲି ଆଜ୍ଞା ଗଲା ପନ୍ଦର ତାରିଖରେ ମୁଁ ଗୋଟିଏ ଖାଦ୍ୟ ଅର୍ଡ଼ର ଆପଣଙ୍କନୁ କରିଥିଲି ଯେଉଁଥିରେକି ଭାତ ଡାଲି ଖଟା ପନିର୍ ଚିଲି ଥିଲା ଆଉ ଯେଉଁଟାକି ଆଜ୍ଞା ବହୁତ ବଢ଼ିଆ ଲାଗିଲା ବହୁତ ଟେଷ୍ଟି ଥିଲା ତେଣୁ କରି ଏହି ଅର୍ଡ଼ର୍କୁ ମୁଁ ଆଉଥରେ କରିବା ଲାଗି ଚାହୁଁଛି ଆଉ ଏହି ଏଇଟା ମୋର ପୁଅର ଗୋଟିଏ ବାର୍ଥଡେ ଅଛି ତିରିଶ ତାରିଖରେ ଆଉ ଏହି ବାର୍ଥଡେରେ ମୁଁ ଆପଣଙ୍କନୁ ହିଁ ଅର୍ଡ଼ର କରିବା ଲାଗି ଚାହୁଁଛି ଯେହେତୁ ଆପଣଙ୍କର ଟେଷ୍ଟ ବହୁତ ବଢ଼ିଆ ହେଉଛି ଆପଣଙ୍କନୁ ଅର୍ଡ଼ର କରିବାକୁ ଚାହୁଁଛି ଆଉ ତିରିଶ ତାରିଖ ଦିନ ସେ ସମାନ ଭାତ ଡାଲି ଖଟା ପନିର୍ ଚିଲି ଦେବେ ଆଉ ତା' ସାଙ୍ଗରେ ଆଉ ଗୋଟେ ମଟନ୍ ହାଫ୍ ପ୍ଲେଟ୍ଟେ ଆପଣ ଆଡ଼୍ କରିଦେବେ ଆଜ୍ଞା ଧନ୍ୟବାଦ